ଆମ ବୌଦ୍ଧ ଅଞ୍ଚଳରେ ବୁଦ୍ଧ ମନ୍ଦିରଟିଏ ଅଛି ଓ ଭୀମଭୋଇ ଖଣ୍ଡିଆପଲ୍ଲି ଠାରେ ଅଲେଖ ମହିମା ତରଫରୁ ଭୀମଭୋଇ ମଠଟିଏ ଅଛି ଆଉ ଖରାଦିନେ ବର୍ଷାଦିନରେ ଏତେ ପର୍ଯ୍ୟଟକ ସେଠାକୁ ବୁଲିବାକୁ ଆସନ୍ତି ନାହିଁ ଶୀତଦିନରେ ବହୁତ ପର୍ଯ୍ୟଟକ ବୁଲିବାକୁ ଆସନ୍ତି ଓ ସେଠାରେ ଭୋଜି ଫଟୋ ଉଠାଇ ମଜାମସ୍ତି କରି ବୁଲିକି ଯାଆନ୍ତି